ଆମ ସହର ତରଭାରେ ଗୋଟେ ବି ଏମ୍ ସି ବି ଏମ୍ ସି ଯେଉଁଟାକି ଡ଼ାଏରି ଫାର୍ମ୍ର ବିଲ୍ ମେନ୍ ପ୍ରୋସେସିଙ୍ଗ୍ ୟୁନିଟ୍ ମାନେ ଯେଉଁଟାକି ଆମର ଏଇଠି ଆମର ଓମଫେଡ଼୍ର ଗୋଟେ ଗୋଟେ କଲେକ୍ସନ୍ ପଏଣ୍ଟ୍ ଅଛେ ଚିଲ୍ ପଏଣ୍ଟ୍ ସେଇଠି ସାଢ଼େ ଚାର ହଜାରରୁ ପାଞ୍ଚ ହଜାର ଲିଟର୍ ପର୍ଯ୍ୟନ୍ତ ମିଲ୍କ୍ କଲେକ୍ସନ୍ ହେଉଛିି ଆମେ ଯଦି ସେ ତ କଲେକ୍ସନ୍ କରୁଛେ ଆମେ ଗୋଟେ ବି ଏମ୍ ସି ବସାଇଲେ ଯେଉଁ ଲୋକମାନେ ଗାଁ ଗହଳିରୁ ମାନେ ଦୁଧ ଆଣୁଛନ୍ତି କଲେକ୍ସନ୍ କରିକି ସେମାନେ ବି ଆମକୁ ଦେଲେ ଆମର୍ ବି ୟୁନିଟ୍ଟା ଭଲ ଚଳିପାରିବ ଆମେ ବି ସେଇଟା ଯେଉଁଟା କିି ମାର୍କେଟ୍କୁ ପଠାଇବୁ ବାହାରକୁ ସେଇଟା ବି ଆମ ପାଖରେ ଟିକିଏ ଷ୍ଟୋର୍ ହୋଇପାରିକି ସେଇଠି ପଠାଇବୁ ଯେଉଁଟାକି ଲୋକମାନେ ଓମ୍ଫେଡ଼୍ ଦେଉଛନ୍ତି ଲୋକ କିଛି ଭାଗ ଭାଗ ହୋଇଯିବେ ଆମକୁ ଦେବେ ଆମ ଯେହେତୁ ପ୍ରାଇଭେଟ୍ ଆକାରରେ ହେବ ତ ଏଇ ବିଜ୍ନେସ୍ ନିଶ୍ଚୟ ଭଲ ଚାଲିବ ସେଇଟା ବି ଯେଉଁଟାକି ସେମାନେ ଗମେଣ୍ଟ୍କୁ ଦେଉଛନ୍ତି ତା'ର ପଏଣ୍ଟ୍ ଫଏଣ୍ଟ୍ ଠିକ୍ ମାନେ ଟିକିଏ ଥାଏ ନାହିଁ ୱେଟ୍ ଆକାର ଠିକ୍ ଥାଏ ନାହିଁ ସେମାନେ ଯେହେତୁ ଗଭର୍ଣ୍ଣମେଣ୍ଟ୍ ଷ୍ଟାଫ୍ ରହୁଛନ୍ତି କିଛି କିଛି ମାରି ଦେଉଛନ୍ତି କିଛି କିଛି ଇଏ କରୁଛନ୍ତି ଯେଉଁଟାକି ଚାଷୀର ହେମ୍ପର୍ ହେଉଛିି ଆମର ଯେହେତୁ ପ୍ରାଇଭେଟାଇଜେସନ୍ ହେବ ଆମ ନୁ ସେମାନେ ଭଲସେ ଆକାରରେ ପଇସା ପାଇବେ ଆଉ ଠିକ୍ ସମୟରେ ପଇସା ପାଇବେ ଆଉ ଆମର୍ନେ ଟିକିଏ କୌଣସି ଟେମ୍ପରିଂ ହେବ ନାହିଁ ତ ଲୋକମାନେ ଆମକୁ ବି ପସନ୍ଦ କରିବେ ଆମକୁ ବି ଆସ୍ତେ ଆସ୍ତେ ଗୁରସ ଦେଇକି ମାନେ କିଛି ନହେଲେ ବି ଦୁଇ ହଜାର ଗୁରସ ଆସିଯିବ କିଛି ଦିନ ଭିତରେ ଆଉ ସେଇଟା ବି ଯଦି ଆମେ ବାହାରକୁ ପଠାଇବୁ ଆମର ସବୁ ପ୍ରଫିଟ୍ ହେବ ନତୁବା ଆଉ ଟିକିଏ ଟିକିଏ ହେଲେ ପ୍ୟାକେଜିଂ କରିକିରି ବି ସେଇଟା ମାନେ ମାର୍କେଟ୍କୁ ଛାଡ଼ିଲେ ଆମର ଆଉ ଟିକିଏ ଇନ୍କମ୍ ହୋଇପାରିବ ନିଜ ମାନେ ବ୍ରାଣ୍ଡ୍ ନେମ୍ ଦେଇକି ଏଫ୍ଏସ୍ଏସ୍ଆଇର ବି ଲାଇସେନ୍ସ ନେଇକି ଯେମିତି ପ୍ରସେସିଂ ପ୍ରସେସିଂ ହେଉଛି ସେ ସବୁ ଜିନିଷ ମେସିନାରୀ ବସେଇକି ଏଇଠି ମିଲ୍ ବ୍ୟବସାୟଟା ଷ୍ଟାର୍ଟ୍ କଲେ ଭଲ ପ୍ରଫିଟ୍ ହୋଇପାରିବ ଆମ ଅଞ୍ଚଳରେ